ଆମର୍ ଘର ଭଞ୍ଜନଗର ଚାକିରୀ ବାହାରିଲାନୁ ନୂଆ ନୂଆ ଚାକିରୀ ବାହାରୁଛି ସେଇଟା ଆମେ ଜାଣି ବି ନା କାଣା କାଣା ବାହାରୁଛି ବାକି ଏବେ ତ ବହୁତ ଲୋକ୍ ବହୁତ ପରୀକ୍ଷାରୁ ବି ୟୁଟ୍ୟୁବ୍ର ମାନେ ତାଙ୍କ ୟୁଟ୍ୟୁବ୍ରେ ତାଙ୍କର ଭିଡ଼ିଓ ସୋସିଆଲ୍ ମିଡ଼ିଆରେ ଛାଡ଼ି କିନା ବି ପଇସା କମଉଛନ୍ ସେଥି ବହୁତ ତାଙ୍କର ଇନ୍କମ୍ କରି ଦଉଛନ୍ ଯେନ୍ତା କି ଚାକିରୀ ୟୁଟ୍ୟୁବ୍ ନା ପାରେ ତାଙ୍କର ଇନ୍କମ୍ କେ ଆଉ ଲୋକ ଆହା ଯେନ୍ତା ତା'ର ସୋସିଆଲ୍ ମିଡ଼ିଆ ବାହାରିଲା ଦିନୁ ତାର୍ ମାନେ ସେମାନେ ସବୁବେଲେ ଗୁଟେ ନୂଆ ରୂପରେ ରହୁଛନ୍ ତାଙ୍କର ଗୋଟେ ଅଲଗା ଦିଗ ହେଇଯାଉଛି ଚାକିରୀ ବି ଭିତରେ ବି ନାଇ ମିଲ୍ବାର୍ କାହା କେ ହେନ୍ତା ଫାଇନ୍ ଚାକିରୀରେ ତିନ୍ ତିନ୍ଟା ଜିନିଷ ବହୁତ ବହୁତ ଜରୁରୀ ଯେନ୍ତା କି ରିଲେସନ୍ ଏଜୁକେଶନ୍ ଆଉ ଡୋନେସନ୍ ଏ ତିନ୍ ଜିନିଷ୍ ହେଲେ କିରେ ଆମର ଚାକିରୀଟା ପରଫେକ୍ଟ ହିସାବରେ ଆମକେ ମିଲ୍ବା ଆଉ ଚାକିରୀ ତାର୍ ଆମେ ବହୁତ ବହୁତ ରେୟାର୍ କେସ୍ରେ ଆମକେ ମିଳୁଛି